ହଁ ଅଛି ସବୁ ଉଞ୍ଚା ଉଞ୍ଚା ହିଲ୍ ଅଛି ପଛ ଫିତାବାଲା ଅଛି ଆଉ ଚମଡ଼ା ଚପଲ ଅଛି ପ୍ଲାଷ୍ଟିକ୍ ଚପଲ ଅଛି ତମର କୋଉ ଭଳିଆ ଜୋତା ଦରକାରେ ମୋତେ କୁହ ତମର କୋଉ ଭଳିଆ ଜୋତା ଦରକାରେ ସିମ୍ପୁଲ୍ ଜୋତା ନା ଡିଜାଇନ୍ ଜୋତା ନା ଉଞ୍ଚା ଉଞ୍ଚା ଯୋଉ ଦରକାର ହିଲ୍ ଜୋତା ନା ଚମଡ଼ା ଚପଲ କ'ଣ ଦରକାର କ'ଣ ଚାହୁଁଛ ଚମଡ଼ା ଯାହାହେଲେ ବି ହେଲେ ଅଢ଼େଇଶହ ତିନିଶହ ଭିତରେ ଆସିବ ହଁ ସେଇଟା ପାଣିରେ ବି ଚାଲି ପାରିବ ଆଉ ଡେଲି ବି ୟୁଜ୍ କରିପାରିବ ବିଭିନ୍ନ ପ୍ରକାର କମ୍ପାନୀ କମ୍ ଦାମୀକାରେ ବି ଅଛି କମ୍ ପଇସାରେ ମିଳିବ ଅଧିକା ପଇସାରେ ବି ମିଳିବ କମ୍ ପଇସାରେ ମିଳିଲେ କମ୍ ଦିନ ୟୁଜ୍ କରିବ ଆଉ ଯଦି ଅଧିକା ପଇସା ଦେଲେ ଭଲ କ୍ଵାଲିଟିର ମିଳିବ ହଁ ଅଧିକା ଜୋତା ଅଧିକ ଉଞ୍ଚା ଥିବା ବାଲା ଜୋତା ଅଛି ସେରା ଯାହାହେଲେ ବି ପାଞ୍ଚ ଛଅଶହ ଆସିବ ସେରା ହଁ କୋଉ ସା କୋଉ ଭିତରେ ତୋମ କୋଉ ରେଞ୍ଜ୍ ରେ ଦରକାରେ ଶହେ ଟଙ୍କାରୁ ହଜାର ଟଙ୍କା ଭିତରେ ରେଞ୍ଜ୍ ରେ ଅଛି ମାନେ ଚପଲ ଆପଣଙ୍କର କୋଉଟା ଦରକାରେ ସେଇଟା କୁହନ୍ତୁ ଆଉ ଯୋଉ ଉଞ୍ଚା ଉଞ୍ଚା ଯାହାବି ହେଲେ ପାଞ୍ଚ ଛଅଶହ ଆସିବ ସେଇଟା ସେଇଟା ତା ଠୁ କମ୍ ଆସି ପାରିବନି ପାଞ୍ଚ ଛଅଶହ ଆସିବ ସିମ୍ପୁଲ୍ ଜୋତା ଆଉ ପ୍ଲାଷ୍ଟିକ୍ ଜୋତା ଏରା ସବୁ କମ୍ ରେଟ୍ରେ ମିଳିବ ହଁ ସ୍ଲିପର୍ ଅଛି ଶହେ ଟଙ୍କାରୁ ଷ୍ଟାଟିଙ୍ଗ୍ ଅଛି ସ୍ଲିପର୍ ଡେଲି ୟୁଜ୍ କରିପାରିବ ବୟସ୍କ ଲୋକ ବି ପିନ୍ଧି ପାରିବେ ଅଛି ସ୍ଲିପର୍ ଅଛି ଶହେ ଟଙ୍କାରୁ ଅଧିକ ଅଛି ଦୁଇଶହ ଅଛି ତିନିଶହ ଅଛି ଶହେ ଅଛି ଦେଢ଼ଶହ ଅଛି

ହ୍ୟାଲୋ କୁହନ୍ତୁ ଶୁବୁଛି କୁହନ୍ତୁ ହଁ ରେଟ୍ ବାଲା ଅଛି କହିଲି ପରା ଶହେ ଟଙ୍କାରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ବି ଚପଲ ଅଛି ଯୋଉ ରେଟ୍ରେ ଚାହିଁବେ ଆପଣ କେତେ ରେଞ୍ଜ୍ ହଁ ଘରେ ପିନ୍ଧିବାକୁ ଅଛି ସ୍ପଞ୍ଜ ଅଛି ପ୍ଲାଷ୍ଟିକ୍ ଚପଲ ଅଛି ସେଟା ଶହେ ଟଙ୍କାରେ ହେଇଯିବ ଶହେ ଦେଢ଼ଶହ ଭିତରେ ସେଟା ହେଇଯିବ ଚପଲ ହଁ ବୁଟ୍ ଉପରେ ଅଛି ଯୋଉ ବୁଟ୍ ଉପରେ ମାନେ ଗୁଟେ ଗୁଟେ ଅଛି ପାଣି ହେଇଯିବ ଆଉ ଭଲ ଲାଷ୍ଟିଙ୍ଗ୍ କରିବ ସେଟା ଯାହାହେଲେ ବି ହେଲେ ସାତଶହ ଆଠଶହ ଭିତରେ ପଡ଼ିବ ନମ୍ବର୍ ଆପଣଙ୍କ ସାଇଜ୍ ଅନୁସାରେ ଆମେ କାଢ଼ିକି ଦେବୁ ସେଥିରୁ କ'ଣ ଅଛି ଆପଣଙ୍କ ଗୋଡ଼କୁ ଯାହା ହେବ ଆମେ ଆପଣଙ୍କୁ ଆପଣଙ୍କ ନମ୍ବର୍ ନମ୍ବର୍ କୁହନ୍ତୁ କେତେ ଆପଣଙ୍କ ନମ୍ବର୍ ହଁ ଭଲ କମ୍ପାନୀ ଦେବୁ ଭଲ କମ୍ପାନୀ ଦେବୁ ହଁ ଲାଷ୍ଟିଙ୍ଗ୍ କରିବ ଲାଷ୍ଟିଙ୍ଗ୍ ଆମେ ଭଲ ଭଲ କମ୍ପାନୀ ଅଛି ପାରାଗନ୍ ଅଛି ଆଉ କେତେ ପ୍ରକାର କମ୍ପାନୀ ଅଛି ସବୁ କ୍ୟାମ୍ପସ୍ ଅଛି ପାରାଗନ୍ ଅଛି କ୍ୟାଭିନ୍ସ ଅଛି ରିଲିୟାନ୍ସ ଅଛି ଆଉ ବାଟା ଅଛି ଆପଣ ଯାହା ସବୁ ସବୁ ଏଇ ବ୍ରାଣ୍ଡେଡ଼୍ କମ୍ପାନୀ ଯାହା ଆପଣ ନେଇ ପାରିବେ ଏଇଟା ଭଲ ଏଇଟା ସବୁ ଭଲ କମ୍ପାନୀ ହଁ ଆପଣ ଆସନ୍ତୁ ନିଜେ ଦେଖନ୍ତୁ ଚଏସ୍ କରନ୍ତୁ ଆଉ କିନ୍ତୁ ଭଲ ଭଲ କମ୍ପାନୀ ଅଛି ଆପଣଙ୍କୁ ଭଲ ରେଟ୍ ବି ମଧ୍ୟ ମିଳିପାରିବ ଆପଣ ଦୋକାନ ଆସନ୍ତୁ ଦୋକାନ ଆସନ୍ତୁ ଦେଖନ୍ତୁ କେବେ ଦୋକାନ ଆସିବେ ହଁ ହଉ ସନ୍ଧ୍ୟାବେଳେ ଆସନ୍ତୁ ଆଉ ଆସନ୍ତୁ ଦେଖିବେ ଆଉ ଯାହା ପସନ୍ଦ ହେବ ନେବେ ଆଉ ହଉ ରଖୁଛି